ମୁଁ ଗଛର ଗୋଟେ ଫୁଲ ଗଛ ଆଣିବି ଯୁଆଡ଼େ ଗଲେ ମୁଁ ଗୋଟେ ଫୁଲ ଗଛ ଆଣିବି ତାକୁ କେମିତି ଯତ୍ନରେ ରଖିବାକୁ ପଡ଼ିବ ମାଁକୁ ପଚାରିବି ଲଗେଇବି ତା ବାଦେ ମୁଁ ଯ ଆମର ଯେଉଁ କୃଷି ଆଜ୍ଞା ଅଛନ୍ତି ସେମାନଙ୍କୁ ବି ପଚାରୁଛି ଯେ ତାର କ'ଣ କ'ଣ ସାର ପକେଇବି ପକେଇଲେ ହବ ତ ମୁଇଁ ବି ନିଜେ ଗୋବର ଖତ ଆଣିକି ତାକୁ ଭଲସେ କିମିତି ରଖିବି ମାଟି ଆଣୁଛି ମାଟି ଆଣିକି ଗୋଟେ କୁଣ୍ଡିରେ ଲଗେଇକି ତାକୁ ଯତ୍ନରେ ପାଣି ପକେଇକି ରଖୁଛି ସେ ଯେତେବେଳେ ଫୁଲ ଫୁଟିବ ସେତେବେଳେ ସେ ଫୁଲଟା ମୁଇଁ ନିଜେ ପିନ୍ଧୁଛି ଆଗ କାହିଁକି ନା ମତେ ଟିକେ ଫୁଲ ପିନ୍ଧିବାକୁ ଅଧିକ ଭଲ ଲାଗୁଛି ଲାଗିବ ଆଉ ଅଲଗା ଗଛ ବି ମୁଁ ବେଶୀ ପାଣି ପକେଇକି ତାକୁ କେମିତି ସେ ଭଲରେ ରହିବ ସଖାଳୁ ଉଠିକି ପାଣି ପକେଇବି ସନ୍ଧ୍ୟାରେ ଯେତେବେଳେ ମତେ ସମୟ ମିଳିବ ତାର ଯତ୍ନ ଟିକେ ଟିକେ ନେବି ଯେମିତିକି ସେ ଫୁଲକୁ ଦେଖିଲେ ମୋର ଦିନଯାକ ବହୁତ ଭଲରେ ଯିବ ସେଇଟା ମୁଁ ଧ୍ୟାନ ଦେବେ